ମୋର ପ୍ରିୟ ଧର୍ମ ହିନ୍ଦୁ ଧର୍ମ ମୋ ହିନ୍ଦୁ ଧର୍ମ ମୋ ପାଇଁ ବହୁତ ମହାନ ଅନ୍ୟ କୌଣସି ଧର୍ମ ବିଷୟରେ ମୁଁ କିଛି ଜାଣିନାହିଁ କି ଅନ୍ୟ ଧର୍ମର କୌଣସି ପର୍ବ ମୁଁ ପାଳନ କରେ ନାହିଁ